ମତେ ମାଛ ଖାଇବାକୁ ବହୁତ ଭଲ ଲାଗେ ମତେ ମାଛ ବହୁତ ପସ ମୋ ପସନ୍ଦ ମୁଁ ମାଛ ଖାଇବାକୁ ମୋର ବହୁତ ଇଛା ଅଛି ସେଥିପାଇଁ ମୁଁ ଦିନେ ରୋଷେଇ କଲି ମୋ ମା ମୁଁ ମାଛ ରୋଷେଇ କଲି ଯେ ମାଛ ରୋଷେଇ କଲାବେଳେ ଯେଉଁ ସାମଗ୍ରୀ ଦରକାର ଥିଲା ମୁଁ ସବୁ ସେ ସାମଗ୍ରୀ ପାଖକୁ ନେଲି ପ୍ରଥମେ ମାଛକୁ ଧୋଇକି ମୁଁ ତେଲରେ ଫ୍ରାଏ କଲି ତେଲରେ ଫ୍ରାଏ କରି ଯେତେବେଳେ କାଢ଼ିଲି ତାପରେ ମୁଁ ତାକୁ ଗୋଟିଏ ଜାଗାରେ ରଖିଦେଲି ରଖିକି ମୁଁ କଡ଼େଇଟାକୁ ଗରମ କଲି ତେଲ ପକେଇ ମୁଁ ତେଲ ଗରମ ହେଲା ପରେ ପିଆଜ ପକାଇଲି ପିଆଜ ଗରମ ହେଇ ପିଆଜ ଟିକିଏ ଇଏ ଭାଜି ଟିକେ ହେଲାପରେ ମୁଁ ମସଲା ବଣ୍ଟା ମସଲା ପକାଇଲି ତାପରେ ମୁଁ ତାକୁ ଫ୍ରାଏ କଲି ଫ୍ରାଏ କରିକି ମୁଁ ଟମାଟ ପକାଇଲି ଟମାଟ ଫ୍ରାଏ ହେଇ ସିଝିଗଲା ପରେ ତାକୁ ମୁଁ ଟିକେ ଜଷ୍ଟ୍ ପାଣି ଟିକେ ପକାଇଲି ପକାଇକି ଲୁଣ ଯେତିକି ପରିମାଣରେ ଦରକାର ସେତିକି ପରିମାଣରେ ଲୁଣ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ପ୍ରତ୍ୟେକ ମସଲା ଜିନିଷ ମୁଁ ପକାଇଲି ତାପରେ କଷି ଦେଲି ଯେତେବେଳେ ସବୁ ଜିନିଷ ଫୁଟି ଗଲା ତାପରେ କଷି ସାରିକି ମୁଁ ମାଛଟି କୁ ପକାଇଲି ମାଛ ପକାଇ ମାଛ ଯେତେବେଳେ ଫ୍ରାଏ ହେଲା ତାପରେ ମାଛ ସିଝି ଗଲା ପରେ ଫ୍ରାଏ ହେଲା ପରେ ମୁଁ ମସଲା ବା ଚିକେନ୍ ମସଲା ବା ମିଟ୍ ମସଲା ଏମିତି ମସଲାଟି ପକାଇକି ଶେଷରେ ଓହ୍ଲେଇଲି ତାପରେ ଆମର ଯେଉଁ ମାଛ ତରକାରୀଟା ବହୁତ ସ୍ୱାଦିଷ୍ଟ ବା ଟେଷ୍ଟି ଥିଲା ତେଣୁ ମୁଁ ମାଛ ଖାଇବାକୁ ଭାରି ପସନ୍ଦ କରେ ବା ମାଛ ରୋଷେଇ କରିବାକୁ ବି ବହୁତ ଭଲ ଲାଗେ